ହ୍ୟାଲୋ ଆପଣ କ୍ୟାବ ମ୍ୟାନେଜେର କହୁଛନ୍ତି ମୁଁ ଯେଉଁ କ୍ୟାବଟି ବୁକିଂ କରିଥିଲି ଏତେ ବେଳ ଯାଏ ଆସିକି ସେ ପହଞ୍ଚିନି ଆଉ ଏତେ ବିଳମ୍ବ ହେଲାଣି ମୁଁ କେତେବେଳ ଯାଇକି ମୋ କାମ ସାରିବି ଆଉ ସେ କାରଟାକୁ ନହେଲେ ଆପଣ ବାତିଲ କରିଦିଅନ୍ତୁ ମୋର ଦରକାର ନାହିଁ